ହ୍ୟାଲୋ ଡ଼କ୍ଟର ଆଜ୍ଞା

ମୁଁ ଆଜ୍ଞା ମୁଁ ଗୋଟେ ଗରିବ ପରିବାରର ହେଲାକି ଆଉ ମୁଁ ବହୁତ ମାନେ ବହୁତ ପ୍ରୋବ୍ଲେମ୍ ରେ ଅଛି ହେଲା

ହଁ ମ୍ୟାମ୍ ମୁଁ ବହୁତ ପ୍ରୋବ୍ଲେମ୍ ରେ ଅଛି ଆଉ ମୁଁ ହସ୍ପିଟାଲ କୁ ଯାଇଥିଲି ହଁ ହସ୍ପିଟାଲ କୁ ଯାଇଥିଲି ମ୍ୟାମ୍ ଆଉ ସେଥିରେ ମୁଁ ମାନେ ମୋର ଚିକିତ୍ସା କରିଲି କିନ୍ତୁ ମୋତେ କିଛି ବି ମାନେ ସୁବିଧା କିଛି ବି ସୁଯୋଗ ଯେମିତିକି ମେଡ଼ିସିନ୍ ର ହେଲା କିଛି ଟେଷ୍ଟ ର ହେଲା ସେମିତି କିଛି ସୁବିଧା ସୁଯୋଗ ମୋତେ ମିଳିଲାନି ମ୍ୟାମ୍ ଆଉ ଆଉ ମୁଁ ମୁଁ ପଇସା ଏଫୋର୍ଟ କରିପାରେନି ଯେ ଗୋଟେ ପ୍ରାଇଭେଟ୍ ହସ୍ପିଟାଲ କୁ ଯାଇକି କି ବଡ଼ ଡ଼କ୍ଟର କୁ ଯାଇକି ମୋ ଟ୍ରିଟ୍ମେଣ୍ଟ କରିପାରିବି

ତ ମ୍ୟାମ୍ ଆପଣଙ୍କ ହସ୍ପିଟାଲ୍ ଯେ ଗଭମେଣ୍ଟ ହସ୍ପିଟାଲ୍ ମୁଁ ଆପଣଙ୍କ ହସ୍ପିଟାଲ୍ ର କପ୍ଲେନ୍ କରିବାକୁ ଆପଣଙ୍କୁ ଫୋନ୍ କରିଛି କାହିଁକିନା ମୁଁ ଆପଣଙ୍କ ହସ୍ପିଟାଲ୍ କୁ ଯାଇଥିଲି ଶୁଣିବାକୁ ପାଇଥିଲି ଯେ ସେଠି ଭଲ ପେସେଣ୍ଟ କୁ ଦେଖିବାକୁ ଭଲ ଟ୍ରିଟ୍ମେଣ୍ଟ କରନ୍ତି ତା'ର ଭଲ ସେ ମାନେ ଇଏ କରନ୍ତି କିନ୍ତୁ ମୋତେ ସେମିତି କିଛି ସୁବିଧା ସୁଯୋଗ ମିଳିଲା ନାହିଁ

ହଁ ମୋତେ ଗୋଟେ ସପ୍ତାହ ହେଇଗଲାଣି ମ୍ୟାମ୍ ମୁଁ ଯାଉଛି ଆସୁଛି ଡେଲି ଡେଲି ଏମିତି ଖାଲି ମୋତେ ହଇରାଣ କରୁଛନ୍ତି ଆଉ କିଛି ବି ମୁଁ ମୋତେ ଏତେ ରୋଗ ଅଛି ମୁଁ କେମିତି ଆସି ଯାଇକି ଚଳୁଛି ମୋତେ ଜଣା ମୁଁ ଗରିବ ପରିବାରରୁ ବିଲଙ୍ଗ୍ କରୁଛି ଆଉ ମୋତେ ଏତେ ହଇରାଣ କରୁଛନ୍ତି ମ୍ୟାମ୍ ହଉ ମ୍ୟାମ୍ ଠିକ୍ ଅଛି